ହ୍ୟାଲୋ କଲେଜ୍ ନା ହଏ ହଏ ହଏ କାଣା ଖାଇଲ ନା କିନି ଆସ ଛଙ୍କା ଦହିବରା ଖାଇବୁଁ ଏ ଗୋବିନ୍ଦାର ଠି ଖାଇବୁ ଗୋବିନ୍ଦା ବନାଇବ ଦହିବରା ହୁଁ ଦହିବରା ବନେ ବନାସୁଁ ଆରୁ ବରା ବି ବେଶୀ ପଞ୍ଚ ଛଅଟା ଆରୁ ଦହି ପ୍ୟାନ୍ ଖାଇ ସାରିଲା ପରେ ଯେତେ କିନି ହୁଁ ଆମେ ବି ସଲା ସେ ଆର୍ ଗୋଟେ ଗୁଣା ଅଛି ଯେ ତାର୍ ଚଣା ଚୁଣି ଟିକେ ମଜା ନାଇ ଲାଗେ ଇଏ ଉଁ ଦବିବରା ପ୍ଲେଟ୍ କେ ଥଣ୍ତା କର୍ଛି ହୁଁ ହୁଁ ଗୋବିନ୍ଦା ତ ରେଟ୍ ନେସିଛି ଚାଳିଶ୍ ଟଙ୍କା ନବ ଆଉ ଗୋଟେ ପ୍ଲେଟ୍ କେ ଏ ଦହିବରାନ ହୋ ଦହିବରା ଖାଇ କରି ଦହି ପାନ୍ ପିିଇ ଦେଲେ ଶାନ୍ତି ଆମେ ଆଉ କ'ଣ କୁହ

ଯେ ଭବାନୀପାଟଣାରେ ଆରୁ ସବ୍ କୋନ ବେଷ୍ଟ ହେଲା କଟକ ନେ କଟକ ନେ ଫେମସ୍ କିଙ୍ଗ୍ ଦହିବରା ହୁଁ

ହଁ ହଁ ଠିକ୍ ଅଛି